ଆମର୍ ବଗିଚାକେ ଠିକ୍ କରବାର ଲାଗି ଠିକ୍ ଟାଇମ୍ରେ ପାନି ଦମାଁ ଖତ୍ ସାର୍ ଯାହା ସୁବିଧା ସବୁ ଦେମାଁ ଖରା ଜେନ୍ ଜାଗାରେ ଠିକ୍ ପଡ଼ୁଥିବା ସେଇ ଜାଗାରେ ଗଛ୍ ମାନଙ୍କୁ ରଖମାଁ ଲଟା ଫଟା ଜେନ୍ଟା ହେଇଥିବ ସବୁ ସଫା କରମାଁ ଆଉ ତା'ର ପରେ ଯେହେଟା ଯେତେ ପରିମାଣରେ ଦରକାର୍ ସେଟା ଦମାଁ ଆଉ ଭଲ୍ ହିସାବରେ ଜେନିଆଡ଼େ ଲଟା ଲୁଟି ଏଇଟା ସେଟା ହେଇଥିବା ସବୁ ସଫା କରମାଁ ଆଉ ଗଛ୍ ମୂଲ୍କେ ଠିକ୍ ଜାଗାରେ ରଖମାଁ ଯେ ଜାଗାରେ ବଡ଼୍ ହିସାବରେ ହାବା ପବନ ଖରା ବାଜୁଥିବା ଠିକ୍ ହିସାବରେ କେନ୍ତା ବଢ଼ବା ବୋଲି ତାର୍ ସାଇଟ୍ ସାଇଟ୍କେ ଟିକେ ସଫା କରୁଥୁମାଁ ଭଲ୍ ସେ ଉର୍ବର ମାଟି ଦେଲେ ଖତ୍ ଦେଲେ ଠିକ୍ ହିସାବରେ ଗଛ୍ ବଢ଼ସି ଆଉ ଆମର୍ ଗଛ୍ ମାନ୍ କେ ଠିକ୍ ହିସାବରେ ରଖବା ଲାଗି କଲମି ଗଛ୍ ଆମର୍ ସେଟା କରମାଁ